ହଁ ମୁଇଁ ଗୁଟେ ଚାଷ୍ କାମ୍ କର୍ସି ଯେନ୍ଟାକି ଚାଷ୍ କାମ୍ କରି କରି ମୋର୍ ପରିବାର୍କେ ମୁଇଁ ପୁଷ୍ସିଁ ବାକି ଇଥିରେ ଆମେ ଚଲିନିପାରୁନୁ ଖାଲି ଆମର୍ ପେଟ୍ ପୁର୍ର୍ବାର୍ ଲାଗି ଖାଲି କାମ୍ ହେସି ଯେନ୍ଟାକି ଆଗ୍ଲି ଆଗ୍କେ ରଖ୍ମି ବେଲେ ରଖିନୀ ହୁଏ ସେଥିଲାଗି ମୁଇଁ ମୁଇଁ କହୁଚେଁ ପରବର୍ତ୍ତୀର୍ ପିଢ଼ୀ ଯେନ୍ ଆସ୍ବେ ସେମାନେ ଚାଷ୍ ନି କରନ୍ ଚାଷ୍ କରୁନ୍ ବାକି ତାକର୍ ଖାଏବାର୍ ଦି ମୁଠା ହେଲେ ସେଥିର୍ଲେ ହେତ୍କି ସେମାନେ ଖାଲି କରୁନ୍ ଆରୁ ସେମାନେ ଗଭର୍ଣ୍ଣମେଣ୍ଟ୍ ଜବ୍ କିମ୍ବା କେନ୍ ବ୍ୟବସାୟଟେ କରିକି ସେମାନେ ଆଗ୍କେ ବଢ଼ନ୍ କେହିଁ ନାକି ସର୍କାର୍ ଏହାଦେ ଚାଷୀମାନ୍ଙ୍କୁ ହେତେ ସୁଯୋଗ୍ ନି ଦେବାର୍ ଯେନ୍ଟାକି ଚାଷୀ ଆତ୍ମହତ୍ୟା କରୁଚେ ଆଉ ମରିଯାଉଚେ ସେ ପରିସ୍ଥିତିରେ ଯେନ୍ ଆସବାର୍ ପିଢ଼ିମାନେ ଇ ପରିସ୍ଥିତି ହିସାବ୍ରେ ନିପଡ଼ୁ ସେମାନେ ତାକର୍ ଖାଏବାର୍ ଭର୍କ କମେଇକି ସେମାନେ ଗଭର୍ଣ୍ଣମେଣ୍ଟ୍ ଜବ୍ କିମ୍ବା ବ୍ୟବସାୟୀ କରିକି ସେମାନେ ରହୁନ୍ ଯେନ୍ତାକି ତାକର୍ ଲାଇଫ୍ ବି ସେଟେଲ୍ ହେଇପାର୍ବା ଆଉ ତାଙ୍କର୍ ପିଢ଼ି ଲାଗି ଯେନ୍ ଆମେ ଅଛନ୍ ପିଢ଼ି ତାର୍ ପରବର୍ତ୍ତୀ ପିଢ଼ି ଲାଗି ସେମାନେ କିଛି ରଖିପାର୍ବେ ଆଉ ତାକର୍ଲାଗି କିଛି ରଖିକି ସେମାନେ ବି ଖାଇପାର୍ବେ ସେଥିଲାଗି ମୁଇଁ କହୁଚେଁ ଯେ ଯେନ୍ ଆସ୍ବାର୍ ପିଢ଼ି ଯେନ୍ ଅଛନ୍ ସେମାନେ ଚାଷ୍ କାମ୍ ନିକରୁନ୍ କେନ୍ ଭଲ୍ ଜବ୍ଟେ କରିକି କି ବ୍ୟବସାୟଟେ କରିକି ସେମାନେ ତାକର୍ ଲାଇଫ୍କେ ଆଗ୍କେ ବଢ଼େଇ ପାରନ୍ ଯେନ୍ଟାକି ଇହାଦେ ଚାଷୀମାନେ ସେ ଜିନିଷ୍ କରିନି ପାର୍ବା ଯେନ୍ତାକି ସର୍କାର୍ ତାହାକୁ ସୁଯୋଗ୍ ନେଇ ଦେବାର୍ ଲାଗି ସେମାନେ ଆତ୍ମହତ୍ୟା କରୁଛନ୍ କେନ୍କେ ପଲେଇ ଯାଉଛନ୍ ଆଉ ସେନେ ଟ୍ରେନ୍ ଏକ୍ସିଡେଣ୍ଟ୍ ବହୁତ୍ କିଛି ତାକୁ ସଂକଟ୍ ହଉଚେ ସେଥିଲାଗି ଇ ପରିସ୍ଥିତିକେ ସେମାନେ ନି ପଡ଼ୁନ୍ ଆଉ ତାମେ ଚାଷ୍ କାମ୍ କରିକି ଅଲ୍ଗା କା କରିକି ତାଙ୍କ ଲାଇଫ୍କେ ଆଗ୍କେ ବଢ଼େଇପାରୁନ୍ ଆରୁ ସେମାନେ ତାକର୍ ଛୁଆପିଲା ଲାଗି କିଛି ବି ରଖିପାରୁ ଜେନ୍ଟାକି ତମେ ଖାଇକି ତାଙ୍କର ଭବିଷ୍ୟତ୍ ଯେନ୍ ଅଛେ ତାଙ୍କର୍ ଛୁଆର ଭବିଷ୍ୟତ୍ ଲାଗି କିଛି ରଖିଥାଉନ୍ ସେମାନେ ଏତ୍କି ମୋର୍ କହେବାର୍ ଅଛେ